ଆପଣଙ୍କ ପ୍ରିୟ ଖେଳ କେଉଁଟି ଏବଂ ଆପଣ ଏହାକୁ କାହିଁକି ପସନ୍ଦ କରନ୍ତି ମୋର ପ୍ରିୟ ଖେଳ ହେଉଛିି କ୍ରିକେଟ୍

ମୁଁ ଏହାକୁ କାହିଁକି ପସନ୍ଦ କରେ ଏହାର ମାନେ ହେଉଛି କାହିଁକିନା ଗାଁରେ ପଡ଼ିଆରେ ଚାରିଆଡ଼େ ଲୋକମାନେ ଦେଖୁଥାନ୍ତି ଆରେ ଆମେମାନେ ପଡ଼ଆରେ ଖେଳୁଥାନ୍ତୁ ଖେଳୁଛୁ ଏ ଏହି ଖେଳକୁ ଏହା ଏହି ଖେଳକୁ ଦୁଇଟା ଟିମ୍ ମଧ୍ୟରେ ଖେଳାଯାଏ ଦୁଇଟା ଟିମ୍ ମଧ୍ୟରେ ଦୁଇଟାଲାକା କ୍ୟାପ୍ଟେନ୍ ଥାଆନ୍ତି ଗୋଟେ ହେଲା କ୍ୟାପ୍ଟେନ୍ ଆଉ ଗୋଟେ ହେଲା ଭାଇସ୍ କେପ୍ଟେନ୍ ଏହି ଦୁଇଟା ଟିମ୍କୁ ଯଦି ଖେଳିବା ପାଇଁ ହେଲେ